କୃଷି ବିଷୟରେ ମୋର ଭବିଷ୍ୟତ ପିଢ଼ୀଙ୍କମାନଙ୍କ ପାଇଁ ଏମିତି ଏକ ପରାମର୍ଶ ରହିବ ଯେଉଁଟାକି ଲୋକମାନଙ୍କୁ ନିହାତି କରିବା ଦରକାର କାରଣ ଆମ ଅଞ୍ଚଳ ବା ଆମ ଭାରତ ବର୍ଷ କୃଷି ବହୁଳ ଦେଶ ଏଠାକାର ପ୍ରତିଟି ଲୋକ କୃଷି ବିନା ବଞ୍ଚି ପାରିବେ ନାହିଁ ଆମର ମୁଖ୍ୟ ଚାଷ ଜୀବିକା ରୋଜଗାର କହିବାକୁ ଗଲେ ହେଉଛି ଚାଷ କାହିଁକିନା ଆମ ଅଞ୍ଚଳରୁ ଚାଷ ହେଇକି ଆମ ଦେଶରେ ଚାଷ ଜିନିଷ ବାହାର ଦେଶକୁ ମଧ୍ୟ ରପ୍ତାନି ହୋଇଥାଏ ସେଥିରୁ ଆମେ ଭଲ ପଇସା ରୋଜଗାର କରିପାରିବା ସେଥିପାଇଁ ମୋର ଯୁବପିଢ଼ୀମାନଙ୍କୁ ଅନୁରୋଧ ରହିବ ସେମାନେ ଚାଷ କାମଟାକୁ ଭଲ ଭାବରେ ଶିଖିବା ଦରକାର ଆଉ ଦେହର ପରିଶ୍ରମ ମାଟିରେ ସାରିବା ଦରକାର